ମୁଖ୍ୟତଃ ଦୈନନ୍ଦିନ ଖାଦ୍ୟରେ ମୁଁ ଏ ଭାତ ଏବଂ ଡାଲମା ଖାଇବାକୁ ପସନ୍ଦ କରୁ ଡାଲମା ହେଉଛି ଏକ ଭିଟାମିିନ ଜାତୀୟ ଖାଦ୍ୟ ଏଥିରେ ଅନେକ ପ୍ରକାରର ପରିବା ଥାଏ ଏବଂ ମଧ୍ୟ ସ୍ଵାଦିଷ୍ଟ ଲାଗେ ଅଧିକ ମାତ୍ରାରେ ମସଲା ବି ବ୍ୟବହାର କରାଯାଏ ନାହିଁ ତେଲ ବେଶୀ ବ୍ୟବହାର କରାଯାଏ ନାହିଁ ସେହିପରି ଭାବରେ ରାତିରେ ମଧ୍ୟ ରୁଟି ଏବଂ ସନ୍ତୁଳା ଖାଏ ଏବଂ ସନ୍ତୁଳାରେ ଅନେକ ଗୁଡ଼ିଏ ପରିବା ମିଶିକି ଥାଏ କେବଳ ସିଝା ଯାଇଥାଏ ବେଶୀ ତେଲରେ ଭଜା ଯାଇନଥାଏ ଏହା ମଧ୍ୟ ସ୍ୱାସ୍ଥ୍ୟ ପାଇଁ ବହୁତ ହିଁ ଲାଭଦାୟକ ଅଟେ